ହ୍ୟାଲୋ ହଁ ରଘୁ ସେଇ ଯଉ ଆମର ରାୟଗଡ଼ାର ଯେଉଁ ଗଭର୍ନମେଣ୍ଟ ମେଡ଼ିକାଲରେ କାମ କରୁଥିଲୁ ଛାଡ଼ିଦେଲୁ କିରେ ମୁଁ ଏଇଠି ଥିଲି ପାଞ୍ଚ ଛଅ ଦିନ ହେଲା କାହିଁ ଦରମା ଫରମା କିଛି ଦେଉନାହାନ୍ତି ଚଳିବାକୁ ସେଟା ଅସୁବିଧା ହେଇଯାଇଛି ଆଉ କ'ଣ ଘର ଫର ଚଳାଇବା ପାଇଁ ଅସୁବିଧା ହେଇଯାଉଛିରେ ପଇସାପତ୍ର କିଛି ଦେଉନାହାନ୍ତି ଛଅ ସାତ ଦିନ ହେଲା ହଁ ଜଣେ କହୁଥିଲା ପରା ଭୁବନେଶ୍ୱର ଗଲେ ଭଲ ପଇସାପତ୍ର କ'ଣ ମିଳୁଛି ବୋଲି କି ଗଲେ ହେଇଥାନ୍ତା ଯିବା କି କାମ ଦାମ କେଉଁଠି ବୁଝିଛୁ କି କେଉଁଠି କାମ ଦାମ ଅଛି କାହା ସାଙ୍ଗରେ କଥାବାର୍ତ୍ତା ହେଇଥିଲୁ କି ହଁ କେମିତି ଦେଖିକି ବାହାରିବା ଏଇ ପରିବାର ଫରିବାର ଚଳାଇଲା ବେଳକୁ ଅସୁବିଧା ହେଇଯାଉଛି ପାଞ୍ଚ ଛଅ ଦିନ ହେଲାଣି କାହିଁ ଦରମା ଫରମା କିଛି ଦେଉନାହାନ୍ତି ଖାଇବାକୁ ପିଇବାକୁ ଠିକ୍ରେ ଦେଉନାହାନ୍ତି ଆଉ ସକାଳ ଛଅଟାରୁ ହଁ ସେ ଦେଉନାହାନ୍ତି ରେ ଛଅ ସାତ ଦିନ ହେଲା ଦେଉନାହାନ୍ତି ସକାଳ ଛଅରୁ ସନ୍ଧ୍ୟା ଛଅ ଯାଏଁ କାମ କରୁଛୁ ଦେଉନାହାନ୍ତି କିଛି ପଇସା ଆଉ କ'ଣ କରିବା ଦେଉଛନ୍ତି ତ ଏଇ ରହିଯାଇଥିଲେ ଏବେ କାହିଁ ଛଅ ସାତ ଦିନ ହେଲାଣି ଦେଉନାହାନ୍ତି ଖାଇବା ପିଇବା କିଛି ଦେଉନାହାନ୍ତି ସକାଳ ଛଅରୁ ସନ୍ଧ୍ୟା ଛଅ ଯାଏଁ ଖାଲି କାମ କରିବାକୁ ପଡ଼ୁଛି ନାହିଁ ଶୁଣିଥିଲି ଯେ ଗଲେ ହବ ପରା ଆଉ ସେଠି ପଇସାପତ୍ର ଟିକେ ଭଲରେ ଠିକ୍ ଟାଇମ୍ରେ ଦେବେ ଘରକୁ ପଠାଇଲେ ହବ ବେଲେ ପଇସା ଏଇଠି କିଛି ପଠାଇଲେ ବି ହେଉନି ରେ ବୋଲେ ଖାଇବା ପିଇବା ଭୁଲି ଗଲେଣି ଦିନକୁ କେତେ ଦେଉଛନ୍ତି କି ତା'ହେଲେ ଭଲ ଥିବ ସେଠିକି ଗଲେ ଭଲ ଥିବ ସେଠି କିଛି ଦେଉନାହାନ୍ତି ତିନି ଶହ ଚାରି ଶହ ଟଙ୍କାରେ କୁଆଡ଼େ କ'ଣ କରିବୁ ଘରକୁ କ'ଣ ଦେବୁ ଘରେ କ'ଣ ପାଇବ ମୁଁ ଭାବିଲି ଯେ ଗୋଟେ ମାସ ପରେ ଯିବି ବୋଲି କି ସେଠି ତ ଦେଉଛନ୍ତି ପଇସା ପତ୍ର ରହିଯାଇଥିଲି ଆଉ ତ ଏଇଠି କିଛି ଦେଉନାହାନ୍ତି ତିନି ଶହ ଚାରି ଶହ ଟଙ୍କା ଦରମାରେ କ'ଣଟା କରିଦେବୁ ତୁ କେଉଁଠି ଭୁବନେଶ୍ୱରରେ ହଉ ଯିବା ଆଉ ପହରଦିନ ବାହାରିବା ଆଉ ଏଇଠି କାମ ଫାମ ଛାଡ଼ିଦେବି ଯିବି ଆମର ମାଲିକ ପାଖକୁ ଯିବି ସେଠି ଛଅ ସାତ ଦିନ ଭିତରେ ପଇସା ଯଦି ଦେଇ ଦେଲା ସେ ପଇସାଟା ମିଳିଲେ ଯାଇ ବାହାରିବା ହବ ନହେଲେ ତ କିଛି ପଇସା ନାହିଁ ହଁ ସେଇଟା କହିବା ସେଠୁ ଯିବା ପଇସାପତ୍ର ତେବେ କିଛି ନାହିଁ ଯିବା ପାଇଁ ହେଲେ ପଇସା ନାହିଁ ହଁ ହଁ ଠିକ୍ ଅଛି ଯିବା ଦେଖିବା ବାହାରିଲେ ଜଣାଇବ ହଁ